ହଁ ମୁଁ ପାଞ୍ଚୋଟି ଜିଲ୍ଲାର ନାମ କହିପାରିବି ପ୍ରଥମଟି ହେଉଛି ଯାଜପୁର ଦ୍ଵିତୀୟଟି ହେଉଛି ଗଞ୍ଜାମ ତୃତୀୟଟି ହେଉଛି ଭଦ୍ରକ ଚତୁର୍ଥଟି ହେଉଛି ମୟୁରଭଞ୍ଜ ପଞ୍ଚମଟି ହେଉଛି ବାଲେଶ୍ଵର